ସମସ୍ତ ବ୍ୟକ୍ତିଙ୍କୁ ଗଛ ଲଗାଇବା ଦରକାର କାରଣ ଗ୍ରୀଷ୍ମ ବହୁତ ପଡ଼ୁଛି ବା ଖରା ବି ବହୁତ ପଡ଼ୁଛି ସେଥିପାଇଁ ଗଛ ଲଗାଇବା ସବୁ ବ୍ୟକ୍ତିଙ୍କ ପାଇଁ ଦରକାର ଅଟେ ଆଉ ମୁଁ ବି ଗଛ ଲଗାଏ ଆଉ ମୁଁ ଗଛ ଲଗାଇଥାଏ ଫୁଲ ଗଛ ଆମ୍ବ ଗଛ ପିଜୁଳି ଗଛ ଇତ୍ୟାଦି ଆଉ ମୁଁ ଗଛ ଲଗାଇ ସାରିଲା ପରେ ମୁଁ ଗଛର ସଂରକ୍ଷଣ କରେ ମୁଁ ଗଛରେ ପାଣି ଦିଏ ତ ବା ସବୁ ଦେଇଥାଏ ଆଉ ମୁଁ ବହୁତ ଭଲ ଭାବରେ ଯତ୍ନ ରଖିଥାଏ ସେଥିପାଇଁ ଆମ ଗଛ ବହୁତ ଭଲ ଭାବରେ ଉଠିଥାଏ ଆଉ ଗଛର ଯତ୍ନ ମୁଁ ସବୁବେଳେ ନେଇଥାଏ ପାଣି ଦିଏ ଶ୍ଵେତସାର ଖତ ଦିଏ ଏବଂ ତା'ର ବହୁତ ଯତ୍ନ କରେ ଆଉ ମୁଁ ବହୁତ ଭଲ ଭାବରେ ଗଛର ଦେଖା ଦେଖା ଦୁଖି ସବୁ କରିବାକୁ ଚାହୁଁଛି ଆଉ ମୁଁ ଗଛର ବହୁତ ଯତ୍ନ ନିଏ ମୁଁ ଗଛକୁ ଗଛକୁ ମୁଁ ମୋ ଜୀବନ ବୋଲି ଗଛର ଯତ୍ନ ନେଇକି ମୁଁ ଗଛକୁ ଉଗାଇଥାଏ ଏବଂ ଗଛ ଆମ ପାଇଁ ବହୁତ ଭଲ ଆଉ ଗଛ ଅଛି ବୋଲି ଆମର ଜୀବନ ରହିଅଛି ଏବଂ ଗଛରେ ପାଣି ଦିଏ ଆଉ ଖତ ଶ୍ଵେତସାର ସବୁ ଦେଇକି ଗଛକୁ ବଡ଼ କରିଥାଏ